ଚନ୍ଦ୍ର ଗୁଟେ ତାର୍ମାନେ ଏନ୍ତା ଜିନିଷ୍ଟେ ଯେ ଆମ୍କୁ ତାର୍ମାନେ ଦେଖ୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ବହୁତ୍ ଖୁସି ଲାଗ୍ସି ଏଛେନ୍ ତ ଆମେ ବଡ଼୍ ହେଇଯାଇଚୁଁ ବାକି ଆମେ ଯେତେବେଲେ ଛୋଟ୍ ଥିଲୁ ଆମେ ଯଦି ନାଇଁ ଖଉ ଥାଇ ବେଲେ ଆମର୍ ମାଁ ମାନେ ତାର୍ମାନେ ପିଟନ୍ ବାକି ଆମ୍କୁ ଶାନ୍ତି କର୍ବାର୍ ଲାଗି ସେ ଭାତ୍ ତାର୍ମାନେ ଯୁଡେ ଖୁଆବାର୍ ଲାଗି ଆମ୍କୁ ସେ ଚନ୍ଦ୍ର ତାର୍ମାନେ ଦେଖିକରି ତାର୍ମାନେ ଖୁଅଉ ଥିଲେ ଆମ୍କୁ ସେତେବେଲେ ବହୁତ୍ ଭଲ୍ ଲାଗୁଥିଲା ଆଉ ଆମେ ତାହାକୁ ନାଁ ବି ଦେଇଚୁଁ ଯେ ଚନ୍ଦ୍ର ମାମୁଁ ବଲି ତାର୍ମାନେ ହା ଦେ ଚନ୍ଦ୍ର ମାମୁଁ ବଲି ଆମର୍ ମାଁମାନେ ତାର୍ମାନେ ଆମ୍କୁ ଭୁର୍ତେଇକରି ତାର୍ମାନେ କିଛି ତାର୍ମାନେ ଖୋଉଥିଲେ ଆମ୍କେ ଆର୍ ସେତେବେଲେ ଯାଇ ଆମେ ତାର୍ମାନେ ଆମର୍ କାନ୍ଦ୍ବାର୍ଟା ବନ୍ଦ୍ ହଉଥିଲା ଆମ୍କୁ ବହୁତ୍ ଭଲ୍ ଲାଗେ ଆର ଏଛିନ୍ ଆମେ ବଡ଼୍ ହେଲୁନ ଆର୍ ଦେଖ୍ବାର୍କେ ତାର୍ମାନେ ପଉଛୁ ଯେ ଯେତେବେଲେ ଆମେ ଛତେ ଶୋଉଚୁଁ ଛାତ୍ମାନ୍କୁ ବେଲେ ରାତି ଦେଖସୁଁ ଯେ ବହୁତ୍ ସୋର୍ ଲାଗ୍ସି ଛୋଟ୍ ଦିନର୍ କଥାକେ ଆଉ ତାରା ଗଣ ମାନେ ତାର୍ମାନେ ଉଦି ଥିସନ୍ ତାର୍ମାନେ ବହୁତ୍ ସୁନ୍ଦର୍ ଦେଖାଯାଉଥିସି ଭଲ୍ ଲାଗ୍ସି ଭଲ୍ ଦୁନିଆକେ ତାର୍ମାନେ ମୁଇଁ ଆସିଚେଁ ଯେ ଭଲିଆ ଲାଗ୍ସି ଖୁସି ଲାଗ୍ସି ତାର୍ମାନେ ଆଉ ଏନ୍ତା ଦୁନିଆ ତାର୍ମାନେ ସବୁବେଲେ ମିଲୁ ବୋଲି ମୁଇଁ ଭାବ୍ସିଁ ଆଉ ଛୋଟ୍ ଦିନର୍ କଥା ମୁଇଁ ଆର୍ କାଣା କହେମି ତମ୍କେ ବହୁତ୍ ଭଲ୍ ଲାଗ୍ସି